ଚାଷ ଜମି ପାଇଁ ଆମର

ସମୟରେ ହେଉନି ଆଉ ଟିକେ ଅସୁବିଧାର ସମ୍ମୁଖିନ୍ ହେଉଛୁ ଆମ ଅଞ୍ଚଳରେ ଏବେ ବର୍ଷେ ଦୁଇ ବର୍ଷ ଭିତରେ ଆମର ଯେଉଁ ରେଙ୍ଗାଳି ଜଳ ପ୍ରକଳ୍ପ କେନାଲ ଆମ ଅଞ୍ଚଳର ଜମିରେ ଯାଇଛି କିନ୍ତୁ ଆଉ ଠିକ୍ ସମୟରେ ଜମିରେ ପାଣି କେତେବେଳେ ଆସୁଛି କେତେବେଳେ ଆସୁନାହିଁ ଆଉ ଜମିରେ ଠିକ୍ ପରିମାଣରେ ଠିକ୍ ସମୟ ଅନୁସାରେ ପାଣି ଟିକେ ଯୋଗାଣ ହୋଇପାରୁନି ଠିକ୍ ସମୟରେ ଆଉ ପାଣିଟା ସମୟ ସମୟରେ ଠିକ୍ ଆସିଲେ ଆମ ଜମିରେ ଆଉ ପାଣି ଟିକେ ଠିକ୍ ଭାବରେ ମାଡ଼ି ପାରନ୍ତା